ଓଡ଼ିଆ ଭାଷାରେ କହିବାକୁ ଗଲେ ବହୁତ ଅସୁବିଧା ହୁଏ କିନ୍ତୁ ଆମେ ବିଦ୍ୟାଳୟ ଛୋଟ ବେଳୁ ଯାଇଛୁ ପାଞ୍ଚ ବର୍ଷ ବୟସରୁ ସେଠି ଗୁରୁଜୀମାନେ ଆମକୁ ଓଡ଼ିଆ ପଢ଼ାନ୍ତି ଅ ଆ ପଢ଼ାନ୍ତି ସେଥିରୁ ମଧ୍ୟ ଆମେ ଅସୁବିଧାର ବି ସମ୍ମୁଖୀନ ହୋଇଛୁ କାରଣ ଓଡ଼ିଆ ବି ପଢ଼ିଲା ବେଳକୁ ଆମକୁ ବହୁତ ଅସୁବିଧା ହେଉଥିଲା ଗୁରୁଜୀମାନେ ଆମକୁ ଅ ଆ ଶିଖାଇ ବର୍ଣ୍ଣନା କେମିତି କରାଯାଏ ସେମିତି ଶିଖାନ୍ତି ଓଡ଼ିଆକୁ ଆମେ କିଭଳି ପଢ଼ିପାରିବା କିପରି ଚେଷ୍ଟା କରି ପାରିବା ଯେ ଓଡ଼ିଆରେ କିଛି କହିପାରିବା ସେ ବିଷୟରେ କୁହନ୍ତି ଆଉ ବର୍ଣ୍ଣନା କରିବା ବି ଶିଖାନ୍ତି ଓଡ଼ିଆ ଭାଷାକୁ ସ୍ପଷ୍ଟ ଭାବରେ ପଢ଼ିବା ଲେଖିବା କହିବା ସବୁ ଶିଖାନ୍ତି ଏବଂ ଓଡ଼ିଆ ଭାଷାକୁ ସାହିତ୍ୟରେ ଲିପି ବଦ୍ଧ କରାଯାଇଛି ଓଡ଼ିଆକୁ ଆମେ ଅନେକ ପ୍ରକାର ଭାଷା ମଧ୍ୟ କହିପାରିବା ଓଡ଼ିଆ ଓଡ଼ିଆକୁ ନେଇ ଆମେ କିଛି କଥା କହିପାରିବା ଓଡ଼ିଆରେ ଓଡ଼ିଆ ଭାଷାରେ ଆମେ କିଛି ବର୍ଣ୍ଣନା କରିପାରିବା ସାହିତ୍ୟରେ କିଛି ପଢ଼ିପାରିବା କିଛି ପାଠକୁ ନେଇ ଆମେ କିଛି ପଢ଼ି ପାରିବା ଏବଂ ଓଡ଼ିଆ ଭାଷାକୁ ନେଇ ସାହିତ୍ୟ ଗଢ଼ା ହୋଇଛି ସାହିତ୍ୟରେ ବର୍ଣ୍ଣନା କରିଥିବା ଲେଖକ ଲେଖିକା